ହ୍ୟାଲୋ ହ୍ୟାଲୋ ହଁ ଯିବା ଆଉ କିଏ କିଏ ଯିବା ହଁ ମୁଁ କ'ଣ ଶୁଣିଥିଲି ଯେ ଜୁଲୋଜି ପାର୍କ ଭଲ ଲାଗୁଛି ଆଉ ଶୁଣୁ ବୋଟିଂ କରିବା ଆଉ କ'ଣ କରିବା ଆଚ୍ଛା ହଁ ସେଠି ଗୋଟେ ବାଘ ଆସିଛି ସେ ନନ୍ଦନକାନନ ପାର୍କକୁ ଯିବା ଦେଖିବା ଆଚ୍ଛା ଆଚ୍ଛା ଆଚ୍ଛା ସେଠି ଭାଲୁ ଆଉ ହାତୀ ଘୋଡ଼ା ସେଠି ସବୁ ଥିବେ ନା ଆଚ୍ଛା ଆଚ୍ଛା ଆଚ୍ଛା ଗୋଟେ କାମ କରିବା ପ୍ରଧାନ ଭାଇଙ୍କୁ ଡାକି ନେଇଗଲେ କେମିତି ହୁଅନ୍ତା ଆଚ୍ଛା ହଁ ସେ ଜୁଲୋଜି ପାର୍କ ଆଡ଼େ କ'ଣ ଭଲ ଏବେ ସବୁ ନୂଆ ନୂଆ ସବୁ ଆସୁଛନ୍ତି ପଶୁ ପକ୍ଷୀ ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା କେଉଁ ଦିନ ତା'ହେଲେ ଆମେ ଯିବା ସେ ନନ୍ଦନକାନନ ପାର୍କ ଆଚ୍ଛା ଆଚ୍ଛା ହଉ ଶୁଣୁ ଆଉ ଆଉ ତୁ କେମିତି ଅଛୁ ଆଉ ସବୁ ସାଙ୍ଗମାନେ କେମିତି ଅଛନ୍ତି ଆଉ ସେଇଦିନ ଯେଉଁ ନନ୍ଦନକାନନ ଯିବା ତମେ କ'ଣ ଖାଇବା କରିକି ନେଇକି ଯିବା ନା ସେଠୁ କିଣି ଖାଇବା ଆଚ୍ଛା ହଉ ମାଙ୍କଡ଼ମାନଙ୍କ ପାଇଁ କିଛି ବିସ୍କେଟ୍ ଆଉ କୁମ୍ଭୀରମାନଙ୍କ ପାଇଁ କିଛି ଖାଇବା ନେଇକି ଗଲେ କେମିତି ହୁଅନ୍ତା ଆଚ୍ଛା ହଉ ଆଉ କ'ଣ କହ ଖବର ନନ୍ଦନ ନନ୍ଦନକାନନ ପାର୍କ କାଲି ତା' ହେଲେ ଯିବା ଆଚ୍ଛା ହଉ

ହଁ ଆଉ କ'ଣ ଖାଇଛୁ କ'ଣ ଆଚ୍ଛା ଆଚ୍ଛା ଆଉ କାଲି ସବୁ ସାଙ୍ଗମାନଙ୍କୁ ମନେକରି କହିଦେବୁ କାଲି ଆମେ ଖରାବେଳେ ସବୁ ପାର୍କ ଯିବା ଆଚ୍ଛା ହଉ ଆଚ୍ଛା ଦଶଟାବେଳକୁ ଯିବା ଖରାବେଳେ ଯିବାନି ଆଚ୍ଛା ହଉ ଠିକ୍ ଅଛି ଦଶଟା ବେଳେ ଆମେ ପାର୍କ ଯିବା ଆଉ କ'ଣ କୁହ ଆଜ୍ଞା ରଖ